ବାର ମାସରେ ତେର ପର୍ବ ଯାହା ଆମ ସମାଜରେ ଅବସର ସମୟରେ ତାହା ଲୋକମାନଙ୍କ ନିଶ୍ଚିତ ଭାବରେ ଆନନ୍ଦ ଉଲ୍ଲାସ ଦେଇଥାଏ ପର୍ବପର୍ବାଣି କହିଲେ ଓଡ଼ିଆ ଘରେ ନିତ୍ୟ ଭାବରେ ପ୍ରତ୍ୟେକ ପର୍ବପର୍ବାଣି ସମୟରେ ନୃତ୍ୟ ଗୀତର ଆସର ଜମିଥାଏ ଏବଂ ପର୍ବପର୍ବାଣି କହିଲେ ଓଡ଼ିଶାରେ ପ୍ରତ୍ୟେକ ସମ୍ପ ସମ୍ପ୍ରଦାୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଯାହାଫଳରେ କି ଚୈତ୍ର ମାସରେ ଚୈଇତି ଘୋଡ଼ା ନାଚ ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ଅଟେ ଦଣ୍ଡ ନୃତ୍ୟ ଗର୍ବ ଏବଂ ଗୌରବର ବିଷୟ ମଧ୍ୟ ହୋଇଥାଏ ପ୍ରତ୍ୟେକ ସମ୍ପ୍ରଦାୟର ବିଭିନ୍ନ ପର୍ବପର୍ବାଣି ସମୟରେ ନାଚ ଗୀତର ଏବଂ କାର୍ଯ୍ୟକ୍ରମର ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଦେଖିବାକୁ ଓଡ଼ିଶାରେ ମିଳିଥାଏ